ହୁଁ ହ୍ୟାଲୋ ହଁ ହଁ କହୁଥିଲି କିଏ କହୁଥିଲ ହଁ କୁହନ୍ତୁ ଏବେତ ଖୋଲା ନାହିଁ ଆଉ ଗୋଟେ ହାଫ୍ ଏନ୍ ଆୱାର୍ ପରେ ଦୋକନଟା ଖୋଲା ହେବ ଆଚ୍ଛା ଏବେ ଆମର ଭଲ ମୋବାଇଲ କହିଲେ ଆମର ରେଡ଼ମି ଅଛି ରେଡ଼ମି ଟେନ୍ ପ୍ରୋଟା ତା'ପରେ ଏବେ ନୂଆରେ ଆସିଛି ରିଏଲ୍ମି ସି ଥ୍ରୀଟା ଆପଣ କେଉଁଟା ନେବା ପାଇଁ ଚାହୁଁଛନ୍ତି

ଯଦି ଆପଣଙ୍କ ଅଜା ଜାଣି ପାରୁନାହାନ୍ତି ସ୍ମାର୍ଟ ଫୋନ ତ ଆପଣ କିପ୍ୟାଡ଼ ଫୋନଟା ନେଇଯାଆନ୍ତୁ ଆମର ଏଇଠି କିପ୍ୟାଡ଼ ଫୋନ ବି ଆଭେଲେବଲ୍ ଅଛି ଆମର କିପ୍ୟାଡ଼ ଫୋନଟା ହଁ ହଁ ଏଇଥିରେ ପରା ଆପଣ ସ୍ମାର୍ଟଟା ଫୋନ ହିଁ ନେଇ ଯାଆନ୍ତୁ ଭଲ ଥିବ ତାଙ୍କ ପାଇଁ ଆପଣ ସବୁ ନର୍ମାଲ୍ ଜିନିଷ ଶିଖାଇ ଦେବେନା କେମିତି ଉଠାଇବାର କେମିତି କଥା ହେବାର ସବୁ ଜାଣି ଦେବେ ତାଙ୍କେ ଆମର ଷ୍ଟାର୍ଟିଙ୍ଗ ପ୍ରାଇସ୍ ହେଉଛି ଏବେବି ଅଫର୍ ଗୋଟେ ଚାଲିଛି ଆମର ଆମର ରେଡ଼ମି ଉପରେ ଅଫର୍ ଚାଲିଛି ଫିଫଟି ପରସେଣ୍ଟ ଡିସକାଉଣ୍ଟ ଚାଲିଛି ତ ଆପଣ ରେଡ଼ମି ଫୋନ ବି ନେଇ ପାରିବେ ଷ୍ଟାର୍ଟିଙ୍ଗ ପ୍ରାଇସ୍ ହେଉଛି ତାର ସାତ ହଜାରରୁ ଷ୍ଟାର୍ଟିଙ୍ଗ ଅଛି ଭଲ ଭଲ ପ୍ରାଇସ୍ ଅଛି ସାତ ହଜାର ନେଇକି ପନ୍ଦର ହଜାର ଭିତରେ ଭଲ ଭଲ ଫୋନ ଅଛି ରେଡ଼ମିର ଆପଣ କେଉଁଟା ନେବେ ଆସିକି ଥରେ ଦେଖି ଦେଉନାହାନ୍ତି ହଁ ହଁ ଆପଣ ରେଡ଼ମିର ବି ନେଇପାରିବେ ରେଡ଼ମିର ନେଇପାରିବେ ରିଏଲମିର ନେଇପାରିବେ ତା'ପରେ ଇନଫିନିଟିର ସବୁ ଫୋନ ବି ଅଛି ଭଲ ଭଲ ଫୋନ ଅଛନ୍ତି ଆପଣ ଯେଉଁଟା ନେବେ ସେହି ହିସାବରେ ଆପଣ ଡିସକାଉଣ୍ଟ କରିକି ଦିଆହେବ ଏବେ ତ ଖାଲି ରେଡ଼ମିର ହିଁ ଅଫର୍ ଚାଲିଛି ନା ନା ସେମିତି କିଛି ନାହିଁ ରେଡ଼ମି ତ ଦେଖନ୍ତୁ ଆଜିକାଲି ରେଡ଼ମି ହିଁ ଚାଲିଛି ଯାହା ପାଖରେ ଦେଖିବେ ରେଡ଼ମି ସମସ୍ତେ ୟୁଜ୍ କରୁଛନ୍ତି ତ ସେମିତି କିଛି ପ୍ରୋବ୍ଲେମ୍ ନାହିଁ ଆଉ ତା'ର ମାନେ କ୍ଵାଲିଟି ବି ଭଲ ଅଛି ଫିଚର୍ସ ଜାକ ବି ଭଲ ଅଛି କ୍ୟାମେରା କ୍ଵାଲିଟି ବି ସବୁଠୁ ଭଲ ଥାଉଛି ରେଡ଼ମିର ଆଉ ଆପଣଙ୍କୁ ଖାଲି ଅଜାଙ୍କ ପାଇଁ ନା ମାନେ ତାଙ୍କେ ତ ଏତେ କିଛି ୟୁଜ୍ କରିବେନି ତାଙ୍କୁ ଖାଲି ନର୍ମାଲ୍ ଦରକାର ଭିଡ଼ିଓ କଲ୍ ବା ଫୋନ କରିବେ ଆପଣଙ୍କୁ ତ ରେଡ଼ମି ଫୋନଟା ନେଇ ଯାଆନ୍ତୁ ରେଡ଼ମି ଆମର ସି ଥ୍ରୀଟା ନେଇ ଯାଆନ୍ତୁ କିମ୍ବା ରେଡ଼ମି ଆମର ଇଲେଭେନ୍ ପ୍ରୋ ନିଅନ୍ତୁ ଯେଉଁଟା ବି ନେବେ ତହିଁରେ ଡିସକାଉଣ୍ଟ ଅଛି ରେଡ଼ମିର ଠିକ୍ଅଛି ସେମିତି ବି କିଛି ପ୍ରୋବ୍ଲେମ୍ ନାହିଁ ବା ଏବେ ବି ଆପଣ ହାଫ୍ ଏନ୍ ଆୱାର୍ ଛାଡ଼ିକି ଆସିପାରିବେ ଆମ ମର୍ନିଙ୍ଗ ଟାଇମ୍ରେ ଦୋକାନଟା ଓପେନ୍ ହେବ ହଁ ଠିକ୍ଅଛି ଆପଣ ଆସନ୍ତୁ ଅଜାଙ୍କୁ ଧରିକି ଆସନ୍ତୁ ତାଙ୍କେ ଯେଉଁ ଫୋନଟା ଚୂଜ୍ କରିବେ ସେହି ଅନୁସାରେ ଆପଣ ଟ୍ରାଏଲ୍ କରିକି ଦେଖିକି ନେଇଯିବେ ଯେଉଁଟା ତାଙ୍କୁ ପସନ୍ଦ ଆସିବ ସେଇଟା ତାଙ୍କେ ୟୁଜ୍ କରିବେନା ହଁ ତାଙ୍କୁ ଧରିକି ଆସନ୍ତୁ କିଛି ପ୍ରୋବ୍ଲେମ୍ ନାହିଁ ହଁ ସବୁ ସବୁ ଆଭେଲେବଲ୍ ଅଛି ଆପଣଙ୍କୁ ଫୋନ ସହିତ ସ୍କ୍ରିନ୍ ଗାର୍ଡ଼ ବି ପକାଇକି ଦିଆହେବ ତା'ର ଚାର୍ଜେସ ଶହେ ଟଙ୍କା ପଡ଼ୁଛି ସ୍କ୍ରିନ୍ ଗାର୍ଡ଼ଟା ଶହେରୁ ଅଛି ତା'ର ମାନେ କ୍ଵାଲିଟି ହିସାବରେ ଅଛି ତା'ର ଶହେ ଅଛି ଦୁଇଶହ ଅଛି ତିନିଶହ ଅଛି ତା'ପରେ କଭର୍ ବି ଭଲ ଭଲ ଅଛି ଯେଉଁ ଫୋନ ଥିବ ତା'ର ହିସାବରେ ସେ କଭର୍ଟା ଅଛି ଆପଣ ଆସନ୍ତୁ କିଛି ପ୍ରୋବ୍ଲେମ୍ ନାହିଁ ଆପଣ ଆସନ୍ତୁ ବାଛିକି ନେଇକି ଯିବେ ନୋକିଆର ତ ଦେଖନ୍ତୁ ନୋକିଆର ଆମେ ବଡ଼ ସ୍ମାର୍ଟ ଫୋନ ତ କିଛି ରଖୁନୁ ନୋକିଆର ଆପଣଙ୍କୁ ଛୋଟ ଫୋନ ମିଳିଯିବ ମାତ୍ର ତାହିଁରେ କିଛି ଭିଡ଼ିଓ କଲ୍ ବା ଏମିତି କିଛି ସୁବିଧା ମିଳିପାରିବନି ଯେଉଁଥିରେ କି ଆମର ଆଣ୍ଡରଏଡ଼୍ ଫୋନରେ ମିଳୁଛି ତ ଆପଣ ଯଦି ଚାହିଁବେ ବଲି କହିଲେ ଛୋଟ କିପ୍ୟାଡ଼ ଫୋନଟା ନେଇପାରିବେ ତା'ର ପ୍ରାଇସ୍ ଏଇଠି ହେଉଛି ସାମସଙ୍ଗର ହଁ ଅଛି ସାମସଙ୍ଗର ଅଛି ଯେ ଆମର କିଛି ଏବେ ତା'ର ମାନେ ଅଫର୍ ଚାଲିନି ଖାଲି ରେଡ଼ମି ଉପରେ ଅଫର୍ ଚାଲିଛି ସାମସଙ୍ଗର ବି ଅଛି ଆମର ଦଶରୁ କୋଡ଼ିଏ ହଜାର ଭିତରେ ଆମର ଭଲ ଭଲ ସାମସଙ୍ଗ ଫୋନଟା ବି ଅଛି ଆପଣଙ୍କୁ ଆସନ୍ତୁ ଆଗ ଆପଣ ଆସିବେ ଦେଖିକି ନେବେ ବାଛିକି ନେବେ ସାମସଙ୍ଗର ବି ଅଛି ହେଉ ଠିକ୍ଅଛି ଆସନ୍ତୁ ହଁ ହଁ